ସୁଚିତ୍ରା କ'ଣ କରୁଛୁ ହଁ ଖାଇଲିଣି ଆଉ ଗାଧୁଆ ଖିଆ ସରିଲାଣି ଆଉ ତମ ଘରେ ସବୁ ଭଲ ମୋ ପୁଅ ଝିଅ ପୁଅଟା ଟିଉସନ ଯାଇଛି ଆଉ ମୁଁ ତାକୁ ଛାଡ଼ିଦେଇକି ଆସିଛି ଆଉ ଟିକେ ବାହାରେ ମୁଁ କହିଲି ଯାଏ ଟିକେ କଥା ହେବା ସାଙ୍ଗ ସାଙ୍ଗରେ ଦେଖିବା କ'ଣ କରୁଛନ୍ତି ତମ ଘରେ ସବୁ ଭଲ ଆଉ ତମ ଶାଶୁ ଶ୍ୱଶୁର ସବୁ କ'ଣ କରୁଥିଲେ ଆଉ ତାହେଲେ ଶୁଣ କାଲି ତାହାଲେ ଯିବା ଟିକେ ଯେଉଁ ମାର୍କେଟ ଯିବା ହେଲା ସେହିଠି ଟିକେ ବୁଲାବୁଲି କରିବା ଢାବା ରେ ଖାଇବା ତାପରେ ଆସିବା ଆଉ ହେଲା ଆଏ ଚାଲ ଯିବା ଏଠିକି ରଙ୍ଗିଲା ଯିବା ହଁ ବଢ଼ିଆ ଖାଇବା ଦିଆ ହେଉଛି ସେହିଠି ମଟନ ହେଉଛି ପୋଡ଼ା ଚିକେନ ହେଉଛି ତନ୍ଦୁରି ହେଉଛି ଆଉ ମାନେ ଚିକେନ ବିରିୟାନୀ ହେଉଛି ଚିଲ୍ଲି ଚିକେନ ତମେ ଯାହା ବି ଖାଇପାରିବ ମନ ଇଚ୍ଛା ରେ ଖାଇବାକୁ ହଁ ଭଲ ଟେଷ୍ଟ ତମେ ମୁଁ ଯିବା ତମ ହଜବେଣ୍ଡ ଯିବେ ମୋ ହଜବେଣ୍ଡ ଯିବେ ଛୁଆପିଲା ଙ୍କୁ ନେଇକି ସମସ୍ତେ ଯିବା ବୁଲାବୁଲି କରି ଖାଇ ପିଇକି ହଁ ଦୁଇ ଫ୍ୟାମିଲି ଆମେ ଯିବା ଭୁବନ ବୁଲିବା ତାପରେ ଯାହା ମନ କିଣି କିଣାକି ଧରିକି ଆସିବା ଆଉ ହଁ ହଁ ଆଣିବା ଭଲ ଶାଢ଼ୀ ଏଇନେ ଅଫର ଅଛି ବି ଆଣିକି ଆସିବା

ହଁ ଠିକ୍ଅଛି ହଁ ଯିବା ଆଣିକି ଆସିବା ଆଉ କ'ଣ ମୁଁ ଭାବିଛି ଗୋଟେ ଯିବି ଜ୍ୱେଲାରୀ କୁ ପାଉଁଜି ହଳେ ଆଣିବି ହଁ ତାଙ୍କ ପାଇଁ ବି ଡ୍ରେସ ଆଣିବି ଛୁଆଙ୍କୁ ନେଇକି ଗଲେ ତ ଆଣିବାକୁ ପଡ଼ିବ ରଙ୍ଗିଲା ପାଖରେ ଏବେ ତ ନିଉ ରଙ୍ଗିଲା ଅଛି ରଙ୍ଗିଲା ଅଛି ଆଉ ଆମର ଅଛି ମାନେ ତୃପ୍ତି ଅଛି ଆଉ ଏ ଜସ୍ମିନ ଅଛି ମାନେ କେତେ ଅଛି ବହୁତ ଅଛି ତ ମନେ ସବୁ ଢାବା ନାଁ ଅଛି କମ୍ ପଇସା ନେବ କମ୍ ଏହିଟା ଆମର ଏବେ ଗ୍ରୀନ ଚିଲ୍ଲି

ବଢ଼ିଆ ଆଇଟମ ଅଛି ହଁ ହଁ ଖାଇବା ରଙ୍ଗିଲା ରେ ବେଶୀ ପରିଷ୍କାର ସେ ମଦ ଖାଇଲେ ତାଙ୍କ ବାଟରେ ଖାଇବେ ଆମ ବାଟରେ ଆମେ ଖାଇକି ଆସିବା ଆଉ କ'ଣ ଗଣ୍ଡଗୋଳ ହେବନି ଆମେ ଜାଣିବା କେଉଁଠି ଭଲ ଜାଗା ସେହିଠି ବସିବା ନା ଆଉ ନାଇଁ ନାଇଁ ଗଣ୍ଡଗୋଳ କିଛି ହେବନି ଆମେ ଆମ ସାଙ୍ଗରେ ଆମର ଯାଉଛନ୍ତି ଗାଡ଼ିଆନ ମାନେ ସେ ଜାଣିବେନି କେଉଁଟା ଭଲ କେଉଁଟା ମନ୍ଦ ଆମକୁ ବସାଇବେନି ହଁ ହଁ ଆମେ ଆସିବା ଭାରି ତମେ ତମ ବାଇକ ରେ ଆସିବ ଆମେ ଆମ ବାଇକ ରେ ଆସିବୁ ତମ ଘର ହେଇକି ଆମ ଘର ହେଇକି

ଆଉ ତାହେଲେ ଗୋଟେ କାର ଏସି କାର ରେ ଯିବା ନହେଲେ ଆଉ

ହଁ ହଁ ହଁ ହଁ ତାଙ୍କ କଥା ନ ବୁଝିକି ଗଲେ ଆଉ ସେହିଟା ଖରାପ ହେବନି କି ବୁଝିକି ଯିବା ବାପା ଙ୍କୁ ଖାଇବାକୁ ଦେଇଦେଇକି ଯିବା ନା ହଁ କଟକ ଯାଇଥିଲେ ଏବେ କାଲି ଆସିଛନ୍ତି ଆଉ ହଁ ତାଙ୍କୁ ଆଗେ ଖାଇବା ଦେଇକି ମେଡ଼ିସିନ ଦେଇକି ପାଣି ଫାଣି ଦେଇକି ଆସିବି ତାଙ୍କ ଟାଇମ ରେ ସିଏ ଖାଇବେ ଆଉ ହଁ ହଁ ଲେଟ ବି ହୋଇଗଲାଣି ନା ହଉ କାଲି ସକାଳେ ଏ ତ ଖରାଦିନ ହୋଇଯାଉଛି ଆମେ ଭୋରୁ ସାତଟା ରୁ ବାହାରିଯିବା

ହଁ ହଁ ସନ୍ଧ୍ୟାବେଳେ ଆସିଲେ ବି ଭଲ ଲାଗିବ ଖରାବେଳେ ଆସି ହେବନି ନା ଘରକୁ ହଉ ହଉ ତାପରେ ନୂଆବର୍ଷ ବେଳେ ଆସିବା ଟିକେ ଏକାଠି ହେବା ଭୋଜି ଭାତ ଆଉ ଥରେ କରିବା ଅ ହଉ ଆଉ କ'ଣ କହୁଛୁ ସାଙ୍ଗ ହଁ ବାଏ ବାଏ